ଆମର ଅଞ୍ଚଲରେ କଲା ସଙ୍ଗୀତ କିମ୍ବା ନୃତ୍ୟ ବୋଲି ସାଂସ୍କୃତିକ ପରମ୍ପରା ହଉଚେ ସମ୍ବଲପୁରୀ ନୃତ୍ୟ ସମ୍ବଲପୁରୀ ଗୀତ ଲୋକ ନୃତ୍ୟ ଗଣାବଜା ଯେନ୍ଥିରୁ ସମ୍ବଲପୁରୀ ଗୀତ ଓଡ଼ିଶା ସାରା ଭାରତ୍ ସାରା ଓ ପୃଥିବୀ ସାରା ପ୍ରସିଦ୍ଧ ଅଛେ ଯେନ୍ଥିରୁ ସମ୍ବଲ୍ପୁରୀ ଗୀତ୍ ମଧ୍ୟରୁ ଗୁଟେ ଅଛେ ରଙ୍ଗବତୀ ଯେନ୍ଟାକି ଜିତେନ୍ଦ୍ର ହରିପାଲ୍ ଗାଇଥିଲେ ସେଟା ପୁରା ପୃଥିବୀ ସାରା ଚହଲ୍ ପକେଇ ଦେଇଥିଲା ସେନ୍ତା ଆମର୍ କଳାକାର୍ମାନେ ଅଛନ୍ ରୁକୁ ସୁନା ମଣ୍ଟୁ ଛୁରିଆ ଉମାକାନ୍ତ ବାରିକ୍ ସେମାନେ ଗୁଟେ ଗୁଟେ ଫେମସ୍ ଫେମସ୍ ହେଇଚନ୍ ସେମାନେ ଗୁଟେ ଗୁଟେ ଗାୟକ ଏ ଆଉ ସେମାନଙ୍କର୍ ଗୀତମନେ ବହୁତ୍ ଚହଲ୍ ପଡ଼ୁଚେ ସେ ଭିତ୍ରୁ ଆଉ ଗୁଟେ ହଉେଛେ ଆମର୍ ଗଣାବଜା ଗଣାବଜା ଗଣା ମନ୍କର୍ ଗୁଟେ ଯେନ୍ ଅଛେ ସେ ବଜାରଟାକିନି ଯେତେବେଲେ ବିହା ବର୍ପନ୍ ହେସି ସେତେବେଲେ ସେ ଗଣା ବଜାର୍ଟା ଚଲ୍ସି ଆର୍ ସେ ଗଣା ବଜା ହି ଲାଗି ହିଁ ଆମେ ବିହାଘର୍ ଯେନ୍ ଥିସି ସେଟାକୁ ମଜା ମଜା ନେଇ ପାର୍ସୁଁ ଆରୁ ସେଭିତ୍ରୁ ଗୁଟେ ହଉଛେ ଆମର୍ ସମ୍ବଲ୍ପୁରୀ ନୃତ୍ୟ ସମ୍ବଲ୍ପୁରୀ ଶାଢ଼ୀ ପିନ୍ଧିିକରି ସେ ନୃତ୍ୟଟା ହେସି ଆଉ ସେ ସମ୍ବଲ୍ପୁରୀ ଗୀତ୍କେ ହିଁ କର୍ସନ୍ ସମ୍ବଲ୍ପୁରୀ ଗୀତ ନୃତ୍ୟ ସବୁ ପୃଥିବୀ ସାରା ପ୍ରସିଦ୍ଧ ହେଇଗଲାନ ଆଉ ଯଦି ଇ ସମ୍ବଲ୍ପୁରୀ ଗୀତ ନୃତ୍ୟରୁ ଗଣାବଜାକେ ଯଦି ଆମେ ଆମେ ଯଦି ରଖିପାର୍ମା ଭଲ୍ କରି ସେଟା ଆମର୍ ପର ପିଢ଼ିର ଲୋକ୍ ପିଲାମାନେ ବି ସେଟାକେ ଜାନିପାର୍ବେ ଆର୍ ସେଥିର ସେଟାକେ ସଂରକ୍ଷିତ୍ ହିସାବେ ଆମେ ରଖିପାର୍ବେ